ଚାରିଦିନ ତଳେ ସାର୍ଟଟା ଆଣିଲି ଗଲି ଦୋକାନରେ ବାଛିଲି ବାଛିଲି କେତେ ବାଛିଲି ତାପରେ ହେଲେ ବି ଏଇଟା ଧରିକି ଆସିଲି ଭଲ ଲାଗିଲା ତାପରେ ବିଭିନ୍ନ କଲର ଥିଲା ଲାଲ ବି ଥିଲା ନାଲି ବି ଥିଲା ରେଡ ବି ଥିଲା ସବୁଯାକ ଥିଲା ମିକ୍ସ ହେଇକି ଥିଲା ଗାର ଗାର ପଡ଼ିଥିଲା ତାପରେ ଭଲ ଲାଗିଲା ଧରିକି ପଳାଇଆସିଲି ଆଉ ପିନ୍ଧିଲି ଦିନେ କେତେ ପିନ୍ଧିଛି ଦିନେ ପିନ୍ଧିକି ସଫା କଲି ଯେ ସୂତା ବି ଭଲ ପଡ଼ିଲା ଆଉ କଲର ବି ଛାଡ଼ିଲା ନାଇଁ ଟୋଟାଲି ଭଲ ଲାଗିଲା ପିନ୍ଧିବାପାଇଁ ବି ଭଲ ଲାଗିଲା ଆଉ ଭଲ ଲାଗୁଛି ବି ଯେବେ ଯିବି ଆଉ ଗୋଟେ ପିସ୍ଟେ ଥିଲା ତ ଧରିକରି ଆସିବି ଆଉ ଗୋଟେ ଦେଖିକି ଭଲ ଲାଗିବ ବୋଇଲେ ଧରିକିରି ଆସିବି ବୋଲି ଭାବିଛି କ'ଣ ହେଉଛି ଦେଖିବା ଆଉ ଟିକେ ଯାଇକିରି ଧରିକି ଆଇବି ଆଉ